ଭାଇ ଜାଣି ପାରୁଛନ୍ତି ତ ମୁଁ ଛବି କହୁଥିଲି ଆର ବର୍ଷ ଆପଣଙ୍କ କାରଟି ଆମେ ପୁରୀ ନେଇକି ଯାଇଥିଲୁ ହଁ ହଁ ହଁ ମୁଁ ସେଇ ବଡ଼ ବଦନାରୁ କହୁଥିଲି ଆପଣଙ୍କର ସେଇ କାରଟା କାରଟା ଆମେ ଏଇ ଥର କୋଣାର୍କ ବୁଲିବାପାଇଁ ଯିବୁ ଆଉ ଆଉ କିଛି ଜାଗା ବୁଲିବାକୁ ଯିବୁ ଆଉ ସେଇ କାରଟା ହିଁ ଆମର ଟିକେ ଦରକାର ଥିଲା ଆଉ ସେ ଡ୍ରାଇଭରଙ୍କୁ ଭାଇଙ୍କୁ ବି କହିବେ ଆର ଥର ଆମେ ଯାଇଥିଲୁ ଯେ ପୁରୀ ବୁଲିବା ପାଇଁ ସେ ଆମକୁ ବହୁତ ଜାଗା ବି ବୁଲେଇ ନେଇଥିଲେ ଆଉ ବହୁତ ଭଲ ବି କଥାବାର୍ତ୍ତା ତାଙ୍କର ବ୍ୟବହାର ବି ଭଲ ଆମେ ଭଲରେ ସୁରକ୍ଷିତରେ ଯାଇକି ସୁରକ୍ଷିତରେ ବି ଆସିଥିଲୁ ଆଉ ସେଇଠୁ ଆମ ପିଲାମାନେ ସମସ୍ତେ ଘର ଲୋକ ବି କହୁଛନ୍ତି କି ସେଇ ଭାଇଙ୍କୁ କହିବା ଆଉ ସେ ସେ ଭାଇଙ୍କୁ କହିଲେ ଆମେ ଟିକେ ତାଙ୍କ ସହିତ ଆଉ ଆପଣଙ୍କ କାରଟା ନେଇକି ଆମେ ଟିକେ ଯାଆନ୍ତୁ ଆଉ ଆଉ ଭାଇ କେତେ କ'ଣ ରେଟ ନେବେ କ'ଣ କ'ଣ ଭାଇ ଏତେ ରେଟ କ'ଣ କହୁଛନ୍ତି ଆ ଆମେ ଆରଥର ପୁରୀ ଯାଇଥିଲୁ ତ ଆପଣ ଠିକ୍ ରେଟ କହିଥିଲେ ଆମେ ପୁଣି ଯାହା ଦେଇଥିଲୁ କିଛି କହି ନଥିଲେ ଆଉ ଏଥର ଟିକେ କମ୍ ବାଟ ଜିମୁ ବେଶୀ ବି ବୁଲାବୁଲି ବି ନାହିଁ ଆଉ କ'ଣ ଏତେ ରେଟ କହୁଛ ପଦନାରୁ ଆମେ ଯିବୁ ଆଉ ଆଉ ବେଶୀ ବି ଆମେ ଛୁଆ ଖାଲି ସାଙ୍ଗ ଛୁଆ ଏମିତି ଜିମୁ ଆଉ ଘର ଲୋକ ବି କହୁଥିଲେ କହିଲେ ସେ ଭାଇଙ୍କୁ କୁହ ସେ ଠିକ୍ ରେଟ ନେବେ ଆଉ ସେ ଭାଇ ବି ସେ ଡ୍ରାଇଭର ଭାଇ ବି ଭଲ ଅ ସେଇଥିପାଇଁ ସେ ବି ବେଶୀ ପିଆ ପିଇ ସିଏ ତ ଟୋଟାଲି ବି ପିଆ ପିଇ ବି କରନ୍ତିନି କାହିଁ ଆମେ ଆସିବା ଭିତରେ ତାଙ୍କୁ ଟୋଟାଲି ବି ଦେଖିନୁ ଡ୍ରିଙ୍କସ କରିବାର ସେ ଭଲ ବି ଗାଡ଼ି ଚଲାନ୍ତି ଆଉ ପୁରା ଧୀରେ ଧୀରେ ଗାଡ଼ି ନେଇକି ଆମକୁ ଠିକ୍ ଟାଇମରେ ପହଞ୍ଚେଇକି ପୁରା ଆମେ ସୁରକ୍ଷିତରେ ବି ସମସ୍ତେ ପଳେଇ ଆସିଥିଲୁ ଆଉ ସେ ଆମେ ଚାହୁଁଛୁ କି ତାଙ୍କ ସହିତ ଯିବା ପାଇଁ ଆଉ କ'ଣ କହୁଛ ଭାଇ ସେ ତମେ ଯେତିକି କହୁଛ ସେତିକି ନୁହେଁ ଆମେ ଦମୁ ଠିକ୍ ଆଉ ହଁ ହଁ ଆମେ ଆମେ ଯିବୁ ଏଇ ଦୁଇ ଦିନ ପରେ ଯିବୁ ସନ୍ଧ୍ୟା ସନ୍ଧ୍ୟା ନୁହେଁ ତ ସେ ନ ଟା ଦଶ ଟା ଭିତରେ ନହେଲେ ଆମେ ବାହରିବୁ ଆଉ ପହଡ଼ ସେଇ ସେଇ ଟାଇମରେ ଆଣିକି ଗାଡ଼ି ଭାଇ ଡ୍ରାଇଭର ଭାଇଙ୍କୁ କହିବେ ଟିକେ ଆମ ଘର ପାଖରେ ଗାଡ଼ିଟା ଟିକେ ଲଗାଇ ଦେବେ ସେ ଜାଣିଛନ୍ତି ଆମ ଘର ଜାଣିଛନ୍ତି ଠିକଣା ତାଙ୍କୁ କହିଦେବେ ପଦିନାରୁ ଫୋନ କରିଥିଲି ଆଉ ଆମେ ତାଙ୍କ ସହିତ ଯିବା ପାଇଁ ବି ଚାହୁଁଛୁ ହଁ ହଁ ହଁ ଆପଣ ତାଙ୍କୁ କହିଦେବେ ସେଇ ଟାଇମରେ ହଉ ହଉ ତାହେଲେ ରହିଲି